ମୁଁ କୌଣସି ଆଡ଼େ ଯାତ୍ରା କରିବାକୁ ଗଲେ ମୋର ବନ୍ଧୁମାନଙ୍କ ସହିତ ଯାତ୍ରା କରିବାକୁ ବହୁତ ଭଲ ପାଏ ମୁଁ ଏଥିପାଇଁ ତାକୁ ଭଲ ପାଏ କି ମୋତେ ଭଲ ଲାଗେ ଯେ ବନ୍ଧୁମାନଙ୍କ ସହିତ ଯାତ୍ରା କରିବାକୁ ଗଲେ ଗୋଟିଏ ଫ୍ରି ହୋଇପାରିବ ଆଉ କୌଣସି ଜିନିଷ ଫ୍ରିରେ ତାଙ୍କୁ ସେୟାର୍ କରିପାରିବ ଆଉ ପରିବାର ପାଖରେ ଥିଲେ ସେହିଟା ହୋଇପାରିବ ନାହିଁ କାରଣ ପରିବାରର ମନ ନେଇକି ଆମକୁ ସବୁ କରିବାକୁ ପଡ଼ିବ ଆଉ ବନ୍ଧୁବାନ୍ଧବଙ୍କ ସହିତ ସାଙ୍ଗମାନଙ୍କ ସହିତ କୁଆଡ଼େ ଯାତ୍ରା କଲେ ଆମେ ଯେତେବେଳେ ଯାହା ଚାହିଁବା ଆଉ ତାହା କରିପାରିବା କି ଯାହା ଚାହିଁବା ଯାହା ଖାଇପାରିବା କି ଯାହା ଚାହିଁବା ସିଆଡ଼େ ବୁଲିପାରିବା କି ଯେମିତି ଯାହା ହୋଇପାରିବ ତେଣୁ ବନ୍ଧୁମାନଙ୍କ ସହିତ ଯାତ୍ରା କରିବାକୁ ଭଲ ପାଏ